ଅନ୍ଲାଇନ୍ରେ ପାଠ ପଢ଼ିବା ଦ୍ୱାରା ପିଲାମାନେ ବହୁତ ଉନ୍ନତି କଲେ ମହାମାରୀ ସମୟରେ ପାଠ ପଢ଼ିବା ପାଇଁ ବହୁତ ଅସୁବିଧା ହେଲା ସରକାର ସ୍କୁଲ ସବୁ ବନ୍ଦ କରି ଦେଇଥିଲା ଏଇ ମହାମାରୀ ପାଇଁ ସେଥିପାଇଁ ପିଲାମାନେ ମୋବାଇଲର ପାଠ ପଢ଼ିଲେ ବିଜ୍ଞାନ ଏତେ ଆଗକୁ ଆଗେଇଛି କି ଯେଉଁଟା କି ଧାରଣା ବାହାରେ ଭାଷାରେ କହିଲେ କହିକି ବି ବୁଝାଇ ବି ହେବନି

ଏକରେ ପାଠ ପଢ଼ିଲେ ଏକରେ ଜ୍ଞାନ ବି ଆମେ ଆହରଣ କଲେ ତା'ସହିତ ପାଠ ପଢ଼ି ଚାକିରୀ ବି କରୁଛନ୍ତି ସେଥିରୁ ଯେଉଁ ସାହାଯ୍ୟ ଆମେ ପାଉଛେ ସେ ସାହାଯ୍ୟ ସବୁଥିରୁ ମିଳିବନି ତା'ମାନେ ନୁହେଁ ଯେ ସବୁବେଳେ ମୋବାଇଲ କି ଅନାଇବା ମୋବାଇଲ କି ଅନାଇବା ଦ୍ୱାରା ଆଖିରେ ପ୍ରଭାବ ଟିକେ କମ୍ ହେଉଛି ତଥାପି ଆମକୁ ପାଠ ପଢ଼ିବାକୁ ହବ ପାଠ ନ ପଢ଼ିଲେ ଆମେ ମୂର୍ଖ ହେଇଯିବୁ ସେଥିପାଇଁ ବିଜ୍ଞାନକୁ ବହୁତ ବହୁତ ଧନ୍ୟବାଦ